ଅମର୍ ଇନ ଲୋକ୍ମାନେ ବହୁତ୍ ପ୍ରକାର୍ ଫସଲ୍ କିମ୍ବା ପଶୁ ଚାଷ୍ କରୁଛନ୍ ଯେନ୍ଟାକି ପକ୍ଷୀ ଚାଷ୍ ବି ହଉଛେ ଯେନ୍ଟାକି ହଉଛେ କି ପଶୁପକ୍ଷୀରେ ହଉ ଛେଲି ହଉ ମେଣ୍ଢା ହଉ କିମ୍ବା ପକ୍ଷୀରେ ହଉ କୁକୁଡ଼ା ହଉ ଅନ୍ୟ ଅନ୍ୟ ବହୁତ୍ ଜିନିଷ୍ ଚାଷ୍ କରୁଚନ୍ କିମ୍ବା ଫସଲ୍ରେ ହଉ ତୈଲବୀଜ ହଉ କଫି ହଉ ଲୋକ୍ମାନେ ଏଠାରେ ବହୁତ୍ ପ୍ରକାର୍ ଚାଷ୍ମାନେ କରୁଛନ୍ ଆଉ ଇ ଚାଷ୍ର ମାଧ୍ୟମ୍ରେ ଆମର୍ ଏରିଆରେ ତାର୍ମାନେେ ବହୁତ୍ ଜାଗା ନେଇଛନ୍ ସେ ଚାଷ୍ବାସ୍ କର୍ବାର୍ଲାଗି ସେ ବିଜ୍ନେସ୍ ବେପାର୍ କର୍ବାର୍ଲାଗି ସେ ବ୍ୟବସାୟ କର୍ବାର୍ଲାଗି ଯାର୍ ଫଳରେ କି ବହୁତ୍ ଲୋକ୍ ସେଠାରେ କାମ୍ କରିପାରୁଛନ୍ ଆଉ ଗାଁରେ ବହୁତ୍ ଲୋକ୍ କାମ୍ କରିପାର୍ଲେ ଘର୍କେ ଖାଏବାର୍ଲାଗି ଦୁଇ ମୁଠା ପଏସା ଆସୁଛେ ଉପ୍ରୁ କମ୍ ବି ହଉଛେ ତ ସେଥିରୁ ସେମାନେ ଯେତେ ବି ଇନ୍କମ୍ କରୁଛନ୍ ସମ୍କିର ସମସ୍ତେ ସମାନ୍ ଭାଗ୍ କରୁଛନ୍ ଯେହେତୁ ଯେ ଟା ଆରମ୍ଭ୍ କରିଛେ ସେ ଟିିକେ ବେଶୀ ପଏସା ରଖୁଛେ କାରଣ୍ ସବୁ ତ ତାର୍ ଏ ଖାଲି ଲେବର୍ ହଉଛନ୍ ବାହାରିଆ ବାକି ସେ ଲେବର୍କେ କେବେ ବି ଲେବର୍ ନି ଭାବି ସବୁବେଳେ ନିଜର୍ ବଲି ଭାବ୍ସିଁ ଆର୍ ସବ୍କୁ ସମାନ୍ ଭାବେ ବ୍ୟବହାର୍ ପ୍ରଦର୍ଶନ୍ କର୍ସି ଆଉ ଇତାର୍ ଚାଷ୍ ଫସଲ୍ ଚାଷ୍ କଲା ଦିନୁ ତୈଲବୀଜ ହଉ କିମ୍ବା କଫି ହଉ ଆମର୍ ଇଆଡ଼େ ଇନ୍କମ୍ ବେଶୀ ବେଶୀ ହେବାର୍କେ ଚାଲିଛେ ଆଉ ପ୍ରାୟତଃ ସମ୍କର୍ ଘରର୍ ଲୋକ୍ମାନେ ବି ଚାଷ୍ବାସ୍ ସବେ କରି ବସୁଚନ୍ ଆଉ ପଶୁପକ୍ଷୀ ଚାଷ୍ ହଉ ଯେନ୍ତାକି ଛେଲି ଚାଷ୍ ହଉ ଗାଈ ଗୋରୁ ଚାଷ୍ ଗାଈ ଗୋରୁ ତ ନିହୁଏ ମେଣ୍ଢାମୁଣ୍ଡି ଚାଷ୍ ହଉ କିମ୍ବା ପକ୍ଷୀ ଭିତ୍ରୁ କୁକୁଡ଼ା ଚାଷ୍ ହଉ ଇଟା ବହୁତ୍ ବେପାର୍ ଚାଲିଛେ ଏବେ ଆଉ ଇ ବେପାର୍ଟା ସବୁବେଲେ ଏନ୍ତି ବଢ଼ି ଚାଲିଛେ ଯେନ୍ଟାକି ସମସ୍ତେ ପସନ୍ଦ୍ କରୁଛନ୍ ଇହାଦେ ନେବାର୍ ଲାଗି ଇନୁ ଆମର୍ ଗାଁରୁ କାରଣ୍ କି ଆମର୍ ଇ ଆଡ଼ର୍ ଲୋକ୍ମାନେ ଟିକେ ପଏସା ପତର୍ ହେନ୍ତି କିଛି କରନ୍ନି ଯେନ୍ଟା ଯାହାକି ଯେତେ ଠିକ୍ ସେଥିରେ ଦେଇ ଦଉଛନ୍ ସମ୍କ ସାଙ୍ଗେ ସମାନ୍ ବ୍ୟବହାର୍ କରୁଛନ୍ ଆଦରଣୀୟ ସହିତ